ଆରେ ଆଜି ଜୁଲୋଜିକାଲ୍ ପାର୍କ ବୁଲିବା ପାଇଁ ଯିବା ନନ୍ଦନକାନନର ଆଉ ଆଉ ମାନସ ଟୁଟୁ ଆଉ ପିଙ୍କି ସମସ୍ତଙ୍କୁ ଡାକିକି ନେଇକି ଯିବା ବୁଲିବା ଜୁଲୋଜିକାଲ୍ ପାର୍କ ହଁ ବୋଟିଂ କରିବା ଫଟୋ ଉଠେଇବା ଫଟୋ ଉଠେଇବା ହଁ ହଁ ବାଘ ଦେଖିବା ଆଉ ଗୋଟେ ଜିରାଫ ଟିକେ ଦେଖିବା ହଁ ସବୁ ଅଛନ୍ତି କୁମ୍ଭୀର ବି ଅଛି ଭଲ ହୁଅନ୍ତା ଜୁଲୋଜିକାଲ୍ ପାର୍କରେ ଆସି ନନ୍ଦନକାନନକୁ ଆସିଛନ୍ତି ଜୁଲୋଜିକାଲ୍ ପାର୍କଟା ପାର୍କଟା ତ ସେଇଟା ଆଉ ଆଉ ବଟନିକାଲ୍ ଗାର୍ଡ଼େନ୍ ଯିବା ବୋଟିଂ କରିବା ଭଲ ଭଲ ଜିନିଷ ଆମେ ଖାଇବା କାଲି ଆଡ଼କୁ ଯିବା ଆଉ ମୁଁ ଭଲ ଅଛି ସବୁ ସାଙ୍ଗମାନେ ଭଲ ଅଛନ୍ତି ନାଁ ନାଁ ଖାଇବା କରିକି ନେବା ନାହିଁ ସେଇଠୁ କିଣିକି ଖାଇବା ଭଲ ହେବ କୁମ୍ଭୀରମାନଙ୍କ ପାଇଁ ମାଙ୍କଡ଼ମାନଙ୍କ ପାଇଁ ନେଇକି ଗଲେ ଆଉ ସବୁ ଭଲ ଆଉ ତୁ ରେଡ଼ି ହେଇକି କାଲି ଆସିବୁ ଆଉ ଯିବା ଆଉ

ହଉ ତା' ହେଲେ ରଖୁଛି ହ୍ୟାଲୋ ରଖୁଛି ହଁ ଖାଇଛି ଆଉ ଭାତ ଡାଲି ଖାଇଛି ଭଜା ଭାତ ଡାଲି

ଦଶଟା ବେଳକୁ ଯିବା ଦଶଟା ବେଳକୁ ହଁ ହଁ ନାହିଁ ଦଶଟା ବେଳକୁ ବାହାରିକି ଯିବା

ନା ଆଉ କ'ଣ କହିବି ରଖୁଛି କାଲି ଦେଖା ହେଲେ କଥା ହେବା ଆଉ